ହ୍ୟାଲୋ ସ୍ଵିଗି ଅଫିସ୍କୁ ଲାଗିଛି କି ହଁ ମୁଁ ଅନିଲ ବେହେରା ବିଳାସପୁର ରୁ କହୁଛି ଏହି ମାସ ଏହି ମାସ ପଚିଶ ତାରିଖ ମୋର ଗୋଟିଏ ଅର୍ଡ଼ର ଥିଲା ଯେଉଁଟାକି ବିଳାସପୁର ପଞ୍ଚାୟତ ଅଫିସ୍ ସାମ୍ନାରେ ଡେଲିଭରି କରିବାର ଥିଲା ଲେକିନ୍ ମୋର କିଛି କାରଣରୁ ମୁଁ ଜାଗା ଚେଞ୍ଜ କରିଛି ତ ସେ ଅର୍ଡ଼ରଟା ବି ଅଲଗା ଜାଗାକୁ ଚେଞ୍ଜ କରିବାର ଅଛି କିନ୍ତୁ ସେ ଆଇଟମ୍ ଚେଞ୍ଜ କରିବାର ନାହିଁ ସେହି ଆଇଟମ୍ ଯାହାକି ଭାତ ଡାଲି ପନିର୍ ଚିକେନ୍ କଷା ଆଉ କଲରା ଚିପ୍ସ ସେଇଟା ହିଁ ଅର୍ଡ଼ର କରିବାର ଅଛି ତ ଅଲଗା ଜାଗା ହେଉଛି ବାଉଁଷି ଇଲେକ୍ଟ୍ରି ଅଫିସ୍ ସାମ୍ନା ଯେଉଁଟା ହଳଦିଆ କଲରର ବିଲ୍ଡିଂଟା ସେ ସମୟରେ ସେଠି ଡେଲିଭରି କରିଦେବେ ତ ଏକ୍ଷ୍ଟ୍ରା ଚାର୍ଜ ଯଦି କିଛି ଲାଗିବ ଡେଲିଭରି କଲା ପରେ ମୁଁ ଦେଇଦେବି